ଆମେ ପହଁରିବା ଦ୍ୱାରା ଆମର ବହୁତ କିଛି ଲାଭ ହୋଇଥାଏ ଏମିତିକି ଆମେ ପହଁରିବା ସମୟରେ ଆମର ଅଙ୍ଗପ୍ରତ୍ୟଙ୍ଗ ଚଳପ୍ରଚଳ ହୋଇଥାଏ ଆମେ ଶ୍ୱାସକ୍ରିୟା ନିୟନ୍ତ୍ରଣ ମଧ୍ୟ କରିପାରିବା ଯେମିତି ଶ୍ୱାସକ୍ରିୟାକୁ ଆମେ କଣ୍ଟ୍ରୋଲ କରି ବହୁତ ସମୟ ପର୍ଯ୍ୟନ୍ତ ପାଣିରେ ପହଁରି ପାରିବା